ହଁ ଭାଇ ମୋତେ ଭୁବନେଶ୍ଵରରୁ ପୁରୀ ଯିବାର ଅଛି ତ କେତେ ଟଙ୍କା କ'ଣ ଲାଗୁଛି ଆଚ୍ଛା ପାଁ ପାଞ୍ଚଶହ ଟଙ୍କା ମୋ ପାଖରେ ଅଛି ତ ମୁଁ ଓଲ୍ହେଇଲେ ଦେବି ନା ଏବେ ସାଙ୍ଗେ ସାଙ୍ଗେ ମୋତେ ଦେବାକୁ ପଡ଼ିବ ତ କାହିଁକି ନା ମୋ ପାଖରେ ରେଜା ନାହିଁ ନା ଖୁଚୁରା ନାହିଁ ତ ମୁଁ କ'ଣ କରିଥାଆନ୍ତି ସେଥିପାଇଁ ପଚାରୁଥିଲି ଆପଣଙ୍କୁ ଯେଉଁଠି ଯେଉଁଠିକି ଯିବା ସେଇଠି ଓଲ୍ହେଇଲେ ଆପଣଙ୍କୁ ଦେଇପାରିବି ତ ନା ଏବେ ସାଙ୍ଗେ ସାଙ୍ଗେ ଦେବାକୁ ପଡ଼ିବ ମାନେ ଓଲ୍ହେଇଲେ ସେହି ଦୋକାନ ପାଖରୁ କେଉଁଠି ରେଜା କରିକି ଆପଣଙ୍କୁ ଦେଲେ ଚଲିବ ତ ଆଛା ହେଉ ଠିକ୍ ଅଛି